ମୁଁ କିଛି ଦିନ ତଳେ ଗୋଟିଏ ମୋ ଫୋନ୍ର ଚାର୍ଜର୍ କିଣିବାକୁ ଯାଇଥିଲି ସେଇଠାରେ ସେଇ ମୋ ଫୋନ୍ର ଚାର୍ଜର୍ କିଣି ସାରିବା ପରେ ଗୋଟେ ଗ୍ୟାରେଣ୍ଟି କାର୍ଡ଼୍ ଦେଇଥିଲେ ଏକ ବର୍ଷ ପାଇଁ ମୁଁ ସେହି ଫୋନ୍ ଚାର୍ଜର୍କୁ ଧରିକି ଘରକୁ ଆସିଲି ଏବଂ ଚାର୍ଜ୍ ବସାଇବାର କିଛି ଦିନ ପରେ ସେହି ଚାର୍ଜର୍ଟି ପୁଣି ଖରାପ ହୋଇଗଲା ଏବଂ ମୁଁ ପୁଣି ଥରେ ଯାଇ ସେହି ଦୋକାନରେ ସେଇ ଚାର୍ଜର୍କୁ ଫେରେଇବାକୁ ଗଲେ ଯେହେତୁ ସେ ଏକ ବର୍ଷ ପାଇଁ ଗ୍ୟାରେଣ୍ଟି ଦେଇଥିଲେ କିନ୍ତୁ ସେଠାରେ ତାଙ୍କୁ ଫେରାଇବା ପରେ ସେଇ ସେ ଚାର୍ଜର୍କୁ ନେଲେ ନାହିଁ ତେଣୁ ମୋତେ ବହୁତ ଖରାପ ଲାଗିଲା ଏବଂ ମୁଁ ବହୁତ ହଇରାଣ ମଧ୍ୟ ହେଲି କାରଣ ସେଇ ଯେହେତୁ ଏକ ବର୍ଷ ପାଇଁ ଗ୍ୟାରେଣ୍ଟି ଦେଇଥିଲେ କିନ୍ତୁ ସେ ସେତେବେଳେ ମନା କଲେ ସେହି ଚାର୍ଜର୍କୁ ନେବା ପାଇଁ